ନମସ୍କାର ସାର୍ ମୁଁ ବେତ ଝରଣ ଗ୍ରାମର ଏକ ଛୋଟିଆ କୃଷକ ଦୀର୍ଘ ବହୁ ଦିନ ହେଲାଣି ମୋହର ବନ୍ୟା କାରଣରୁ ଫସଲ ପୁରା ନଷ୍ଟ ହୋଇସାରିଅଛି ମୋହର ଏହା ଦାବି ଯେ ବହୁତ ପୁରା ନଷ୍ଟ ହୋଇଯାଇ ସାରିଛି ସାରେ ବୀମା ଟଙ୍କା ମଧ୍ୟ ମିଳିନାହିଁ ସାର୍ ଦୟା ପୂର୍ବକୁ ଆପଣ ଯଦି ମୋ ଉପରେ ନଜର ପକାଇବେ ମୁଁ ବହୁତ ସୌଭାଗ୍ୟଶାଳୀ ହୋଇପାରିବେ ଏବଂ ସେହି ଦାବି ଉପରେ ଟିକେ ନଜର ପକାନ୍ତୁ ଏହି ପ୍ରକ୍ରିୟାରେ କେତେ ସମୟ ଲାଗିବ ଏହା ସୁସ୍ପଷ୍ଟ କହି ଦିଅନ୍ତୁ ସାର୍ ମୋହର ମୋହର ଫସଲ ଦୁର୍ଭାଗ୍ୟ ପୂରଣ ନଷ୍ଟ ହେଇସାରିଅଛି ଯଦିଓବା ଆପଣ କିଛି ସାହାଯ୍ୟ କରିବେ ମୁଁ ପୁନର୍ବହାର ମୋହର ଫସଲ ବନାଇ ବା ମୁଁ ପୁଣି ପୁନର୍ବାର ତାହା ସୃଷ୍ଟି ବା ଚାଷ କରିପାରିବେ